ଯୋଗ ଅଭ୍ୟାସ ଗୋଟେ ଭଲ ଜିନିଷ ଯୋଗ ଅଭ୍ୟାସ କଲେ ମନ ମସ୍ତିଷ୍କ ସବୁ ସ୍ଥିର ରହିଥାଏ ଏଇଟା କରିବା ଦ୍ଵାରା ମାନେ ଯେତିକି ବି ଯାବତିୟ ରୋଗ ବି ଅଛି ସେଗୁଡ଼ାକ ବି ଭଲ ହୋଇପାରେ ଯାହାବି ଯଦି ବି ଡକ୍ଟରଙ୍କର ଯେଉଁ ପରାମର୍ଶ ନେଉଛନ୍ତି ଯାହା ବି ଖାଉଛନ୍ତି ମେଡ଼ିସିନ୍ ତଥାପି ଯଦି କମୁ ନାହିଁ ତ ଯୋଗ କରନ୍ତୁ ଯୋଗ ରହିଲେ ଦେହର ଯେଉଁ ଉଚ୍ଚ ଯେଉଁ ଅଛି ରକ୍ତଚାପ ବି ସେଇଟା ବି କମିଯାଏ ବା କମିଯାଇଥାଏ ତ ଯେତିକି ଯୋଗ କରିବା ଦ୍ୱାରା ମଣିଷ ଯେତିକି ରିଲାକ୍ସେସନ୍ ମିଳେ ସେତିକି ଆଉ କେଉଁଥିରେ ମିଳେନି ଯୋଗ କରନ୍ତୁ ହେଲ୍ଦି ଯୋଗ ମାନେ ଯୋଗ କରିବା ଦ୍ଵାରା ହେଲ୍ଦି ବି ରହିବେ ଲୋକ ଯୋଗ ଯେହେତୁ କରିବା ଦ୍ୱାରା କିଛିଟା ମାନେ ମାନସିକ ଯଦି ରକ୍ତଚାପ କି ମାନସିକ କିଛି ଟେନ୍ସନ୍ ରହିଛି ସେଗୁଡ଼ାକ ବି ସମାପ୍ତ ହୋଇଯାଇଥାଏ ଯୋଗ ଗୋଟେ କରନ୍ତୁ ଯୋଗ ସକାଳୁ ସକାଳୁ କରିବାଟା ବହୁତ ଭଲ ସ୍ୱାସ୍ଥ୍ୟପକ୍ଷେ ହିତକର